ମନୁଷ୍ୟ ଜୀବନରେ ପିଲାଦିନର କଥା ସଦା ସର୍ବଦା ମନେ ରହିଥାଏ ପିଲାଦିନେ ଯେଉଁ ଖୁସିବାସି ଥାଏ ତାହା ବଡ଼ ଦିନକୁ ନଥାଏ ଆମେମାନେ ପିଲାଦିନେ ତୋଟା ବଗିଚା ଜଙ୍ଗଲରେ ବୁଲିବା ବଣ ଭୋଜି କରିବା ଏଇ ଯେଉଁ ଭଲ ଥାଏ ଆଜି ତାହା ଆମେ ଦେଖିବାକୁ ପାଉନାହୁଁ ବାପା ମାଆଙ୍କର ଯେଉଁ ସ୍ନେହ ଆଦର ଯେଉଁ ଭଲ ପାଇବା ପିଲାଦିନରେ ଥାଏ ତାହା କାଳକ୍ରମେ ବୟସ ହେଲା ପରେ ଧୀରେ ଧୀରେ କମିବାକୁ ଯାଏ ଆମେମାନେ ବଡ଼ ହେଲା ପରେ ବହୁ ଦୁଷ୍ଟାମି କରିଥାଉ ପିଲା ଦିନର ଦୁଷ୍ଟାମିକୁ ମାଆ ବାପା ଯେତିକି ଘୋଡ଼ାଇକି ନିଅନ୍ତି ବଡ଼ ହେଲେ କେହି ଘୋଡ଼ାଇବାକୁ ନଥାନ୍ତି ଯେଉଁଟାକି ଆମକୁ ପ୍ରତି ଜାଗାରେ ଅପଦସ୍ତ ହେବାକୁ ପଡ଼େ ମୁଁ କହୁଛି ପିଲାଦିନର କଥା ଆଜି ମନେପଡ଼ୁଛି ସ୍କୁଲ ବେଳର କଥା ଆମ ଗ୍ରାମ ଠାରୁ ସ୍କୁଲ ସାତ ଆଠ କିଲୋମିଟର ଦୂର ହେବ ଆମେମାନେ ଆଠଟା ତିରିଶରେ ଗାଧୋଇ ଖିଆ ପିଆ କରି ସ୍କୁଲରେ ପହଞ୍ଚିଲା ଆସି ଦିନ ଦଶଟା ହୋଇଯାଏ ସ୍କୁଲରେ ପ୍ରାର୍ଥନା ସମୟରେ ଯାଇ ଉପସ୍ଥିତ ରହୁ ପ୍ରାର୍ଥନା ପରେ କ୍ଳାସ୍ ଚାଲେ କ୍ଲାସ୍ ଚାଲିଲା ପରେ ଆମେ ସ୍କୁଲଟି ଆମର ଚାରିଟାରେ ଛୁଟି ହୁଏ ସେଠୁ ପୁଣି ସାତ ଆଠ କିଲୋମିଟର ବାଟ ଚାଲି ଚାଲି ଆସିବାକୁ ପଡ଼େ ଯାହାକି ସାଇକେଲ କିମ୍ବା କୌଣସି ଗାଡ଼ି ମଟରର ସୁବିଧା ନଥାଏ ଘରେ ଆସିକି ପହଞ୍ଚିଲା ବେଳକୁ ବହୁ ସନ୍ଧ୍ୟା ହୋଇଯାଇଥାଏ ଭୋକଉପାସରେ ଆସି ଘରେ ପହଞ୍ଚିବୁ କିନ୍ତୁ ଘରେ ଆସି ପହଞ୍ଚିଲା ବେଳକୁ ମୋର ମାଆ ଭୋକଉପାସରେ ବସିଥିବ ମୋ' ପୁଅ ଖାଇନି ମୋ' ପୁଅକୁ ଦେଖିଲେ ଖାଇବି ଏହି ଯେଉଁ କଥା ଭାବିକି ବୋଉ ମୋର ଅପେକ୍ଷା କରି ବସିଥିବ ସେହି କଥା ଆଜି ପର୍ଯ୍ୟନ୍ତ ମୋର ମନେ ଅଛି ସେହି ସ୍ନେହ ଆଦର ସେହି ଯେଉଁ ଅପେକ୍ଷା କରିବା ଲୋକଟା ଆଜି ଆଜି ମୁଁ ଦେଖୁ ନାହିଁ ସେଇଟା ମୋ' ଜୀବନରେ ଏକ ସ୍ୱତନ୍ତ୍ରତା ହୋଇ ରହିଯାଇଛି